ହଁ ଗ୍ରାମୀଣ ସମୁଦାୟର ଯୁବକମାନେ କୃଷିକୁ ବୃତ୍ତି ଭାବରେ ଦେଖନ୍ତି ବର୍ତ୍ତମାନ ସମୟରେ ଭେର ଯଗାଇ ସଂଖ୍ୟା ବଡ଼ ଥିବାରୁ କେତେକ ଶିକ୍ଷିତ ବେକାର ଯୁବକମାନେ ସ୍ୱାବଲମ୍ବୀ ହେବା ନିମନ୍ତେ କୃଷିକୁ ଆପଣାଇ ନେଇଛନ୍ତି ନୂତନ ଆଧୁନିକ ପଦ୍ଧତିରେ ବିଭିନ୍ନ ପ୍ରକାର କୃଷି କରିବାକୁ ଆଗଭର ହେଲେଣି ଆମ ବ୍ଲକରେ ଜଣେ ତିନି ଏକର ଜାଗାରେ ସଜନା ଚାଷ କରି ଏକ ଉଦାହରଣ ସୃଷ୍ଟି କରି ପାରିଛନ୍ତି ପଚାଶ ସେଣ୍ଟ ଜାଗାରେ ପୋଖରୀ ଖୋଳି ମାଛ ଚାଷ କରିବା ସହିତ ପୋଖରୀ ଉୁଡ଼ାରେ କଦଳୀ ଚାଷ ମଧ୍ୟ କରିଛନ୍ତି ତେଣୁ କେହି କେହି ଯୁବକମାନେ ଲେମ୍ବୁ ଚାଷ କରି ବେଶ ଅଧିକ ଲାଭବାନ ହେଉଛନ୍ତି ଅତ୍ୟାଧୁନିକ ଯନ୍ତ୍ରପାତି ବ୍ୟବହାର କରି କାମକୁ ସହଜ କରି ପାରିଛନ୍ତି ଲିଚି କୋଳି ସପୁରୀ ଭଳି ହାଇବ୍ରିଡ଼ ଜିନିଷ ଚାଷ କରୁଛନ୍ତି ତେଣୁ ନୂତନ ଯୁବକ ପିତୃ ନୂଆ ନୂଆ କୌଶଳ ଦ୍ୱାରା ଚାଷ କରିବାର ଦେଖାଯାଉଛି ପାଞ୍ଚର ଟିଲ୍ର ଏକକୁଶ ପଏଣ୍ଟର୍ ବ୍ୟବହାର ଆଳୁ ଲଗା ମେସିନ୍ ଧାନ କଟା ମେସିନ୍ ଅମଳ ମେସିନ୍ ଇତ୍ୟାଦି ବ୍ୟବହାର କରାଯାଉଛି